ହଁ କୁହ କିଏ କିଏ ଯିବେ ସବୁ ହଉ ଯିବା ଯଦି କେଉଁ ଛୁଟିଦିନରେ ଯିବ ନା ନା ନା ଛୁଟିଦିନ ଛୁଟିଦିନରେ ଯିବ ନା ୱାର୍କିଂ ଡେ'ରେ ଯିବ ଛୁଟିଦିନରେ ପଳାଅ ସୁବିଧା ହେବ ରବିବାର ରବିବାର ପରା କେମତି କାର୍ ନେବା ନା ଅଟୋରେ ଯିବା ନା ବସ୍ରେ ଯିବା ବସ୍ରେ ଭଡ଼ା ଯେତେ ନେଉଛି ନେବ ଢେଙ୍କାନାଳରେ ଓହ୍ଲେଇଲା ପରେ ଆମେ ଅଟୋ କରିକି ପଳେଇବା ସେଠି ନ ହେଲେ ନାଇଁ ଘରେ ଯଦି କାହାର ବି କାର୍ ନେଇକି ପଳେଇବା ସୁବିଧା ହେବ ଜିନିଷପତ୍ର ସବୁ ରୋଷେଇ ବାସ କରିବା ଜିନିଷପତ୍ର ଜିନିଷପତ୍ର ସେଠି ବି ମିଳୁଛି ଭଡ଼ାରେ ରାନ୍ଧିବା ପାଇଁ ଆଉ ଯଦି ଭଡ଼ାରେ କିଣିବା କିଣିବା ନ ହେଲେ ନାଇଁ ଆମେ ଏଠୁ ନେଇକି ଯିବା ଯଦି ଯିବା ଆଉ ସବୁ ଏଆଡ଼େ ରୋଷେଇ ହଉଥିବ ସିଆଡ଼େ ବୁଲିବୁଲା ଦେଖିବ ବୁଲିବୁଲାକି ଦେଖିଲା ପରେ କେଉଁଠି କ'ଣ ଅଛି ସେଇଟା ଦେଖିବ ଦେଖିକି ରଚନା ଲେଖିବା କଥା ଲେଖିବ ଆଉ ହେଉ ତାହେଲେ ରବିବାରକୁ କରିବା ଏଠୁ ଆମର ସବୁ ଜିନିଷ ନେଇଯିବା ଖାଲି ପରିବାଟା ସେଠୁ କିଣି ଦେବା ଢେଙ୍କାନାଳ ବଜାରରେ କିଣି ଦେଇକି ଯିବା ସାଧା କରିବା ନା ଆମିଷ କରିବା ଆମିଷ ହଁ ଏଇ କାମ ତ ଚାରି ପାଞ୍ଚଜଣ ଲୋକ ଯାହାହେଲେ ଚାରିପାଞ୍ଚ ଜଣ ସେଇ ଅନୁସାରେ ରାନ୍ଧିବେ ଆଉ ହଉ ତାହେଲେ

ହଁ ସେସବୁ ଯାହା କରିବ ଯାହା ସମସ୍ତଙ୍କୁ ଭଲ ଲାଗିବ ଖାଇବାକୁ କରିବା ଆଉ କ'ଣ ସିଙ୍ଗିଡ଼ା ଫିଂଗିଡ଼ା ଦହିବରା ନହେଲେ କିଣିକି ନେଇଯିବା ଯଦି ଖାଇବା ପାଇଁ ବରା ଛାଣିବା କେତେବେଳେ ଦହିରେ ତାକୁ କରିବା କେତେବେଳେ ହଉ ହଉ